ହଁ ଝିଅ କହ ହଁ ହଁ ମୋର ତ ଛୁଟି ସରିନି ବୁଝିଲୁ କି ମୋର ଦୁଇ ତାରିଖ ସରିବ ଗଜଲକ୍ଷ୍ମୀ ପୂଜା କେତେ ତାରିଖରେ ପଡ଼ୁଛି କେବେ ଦଶରେ ଆଠରେ ପଡ଼ୁଛି ନାଇଁକି ହଁ ମୁଁ ଦୁଇରେ ଗଲେ ତିନି ତାରିଖ ଦିନ ଯାଇକି ପହଁଞ୍ଚିବା ହେଲା ଏ ଲେଟ୍ ହେଲେ କ'ଣ କରିବୁ ଛୁଟି ତ ଅଫିସ୍ ଛୁଟି ହେଲେ ସିନା ଯିବି ବୁଝିଲୁ ଛୁଟି ନାହିଁ ଛୁଟି ହେଲେ ଦୁଇ ତାରିଖ ଦିନ ମୁଁ ଯାଉଛି ହେରି ତିନି ତାରିଖ ଦିନ ସମସ୍ତେ ଯିବା ହେଲେ ଗୋଟେ ଗାଡ଼ି କରିଦେବା ଭୁବନେଶ୍ଵର ଯିବା ବୁଝିଲୁ ଯାହା ଯାହା ଡ୍ରେସ୍ ହେଲା ଝିଅର ପୁଅର ସମସ୍ତଙ୍କ ଯାହା ଯାହା ଅଛି ଆଉ ଯାହା ଆଉ ପୂଜା ପାଇଁ କ'ଣ ସାମଗ୍ରୀ କିଣିବା କଥା ହେଲା ସମ ହଉ ହଉ ତୁ ନେବୁ ଇଏ କରିକି ଆଉ ହେଲା ପୁଅର କ'ଣ ପଇସା ନେବୁ ନା ସେ ତା ଡ୍ରେସ୍ ଆଣିବ ତା'ର କିଣିଦେବା ତା ଡ୍ରେସ୍ ନେଇ ଆସିବା ଆଉ ହଁ ଆଉ

ଫଳ ତ ଆଣିବା ସେଇଠୁ ଯାଇ କରିକି ଆଉ ପୂଜା ସାମଗ୍ରୀ ଯାହା ଯାହା ଆମର ଯୋଉ ପୂଜା ହେବ ଗଜଲକ୍ଷ୍ମୀ ପାଇଁ ହେଲାକି ଆଉ ସେଦିନ ସେଦିନ ହଁ ମୂର୍ତ୍ତି ଆଣିବା ସେଦିନ ସାରିକି ଆମେ ଯିବା ଢେଙ୍କାନାଳ ବୁଲିବାକୁ ହେଲା ଗଜଲକ୍ଷ୍ମୀ ପାଇଁ ପ୍ରସିଦ୍ଧ ନା ସେଇଟା ହେଲାକି ସମସ୍ତେ ଗୋଟେ ସମସ୍ତେ ଘରୁ ଘର

ଆଉ କ'ଣ କହୁଛୁ କହ ଆ ବୋଉ କ'ଣ କରୁଛି ହ୍ୟାଲୋ ହୁଁ ତା ଦେହ ଭଲ ଅଛି ସବୁ ହୁଁ ଆଉ ପୁଅ ପାଠପଢ଼ି ଯାଉଛି ନା ହଁ ହଁ ହଁ ସେ ଏଇଠି ରୋଷେଇ କରୁଛି ବା ପୁଅ ଏଇଠି ପଢ଼ୁଛି ଆଉ ହଁ ଦୁଇ ତାରିଖ ଦିନ ପହଁଞ୍ଚିଲେ ବ୍ୟସ୍ତ ହେବୁନି କିଛି ସେଦିନ ସବୁ ମାର୍କେଟିଙ୍ଗ୍ କରିବା ସେଠୁ ଇଏ କରି ସବୁ ଯିବା ଆଉ ଆଉ ଗାଁ'ରେ ସବୁ ଭଲ ଅଛି ବର୍ଷାଫର୍ଷା ହେଉଛି ନା ନାଇଁ ହୁଁ ଆଉ କଲେଜ୍ ଯାଉଛୁଟି ତୁ

ଅ ହଉ ହଁ ହଁ ଯିବା ଇଏ କରିକି ମୁଁ ଗଲେ ବୁଲିବା ଇଏ କରିକି ଆଉ ଛୁଟି ତ ମୋର ଅଛି ହେଲେ ଏଇ ଦଶ ବାର ଦିନ ରହିକି ଆସିବା ଆଉ ହଁ ଏଠୁ ଆଗେ ଯିବା ଢେଙ୍କାନାଳ ବୁଲାବୁଲି କରିସାରିଲା ପରେ କଟକ ବୁଲିବା କଟକ ଏପଟେ ବାରବାଟୀ ଷ୍ଟାଡ଼ିୟମ୍ ଯିବା ହେଲା ଏଠୁ ଚଣ୍ଡୀମନ୍ଦିର କଟକ ସାରିକି ଚଣ୍ଡୀମନ୍ଦିର ସାରିକି ଆସିବା ନନ୍ଦନକାନନ ଦେଖିବା ନନ୍ଦନକାନନ ଦେଖିଲେ ବୋଟାନିକାଲ୍ ଗାର୍ଡ଼େନ୍ ଦେଖିବା ତା'ପରେ ରାମ ମନ୍ଦିର ସେପଟେ ଲିଙ୍ଗରାଜ ମନ୍ଦିର ରାମ ମନ୍ଦିର ହେଲା ଆଉ ବୋଟାନିକାଲ୍ ଗାର୍ଡ଼େନ୍ ତ ଦେଖିବା ଆଉ ନିକୋ ପାର୍କ୍ ଯିବା ହେଲା ସେଠୁ ସାରିକି ଆସିବା ଖଣ୍ଡଗିରି ବୁଝିପାରିଲୁ ଖଣ୍ଡଗିରି ଉଦୟଗିରି ଦେଖିବା ସେଠୁ ଆସି ସାରିକି ଆଉ ଲାଷ୍ଟ୍ କୁ ଦେଖିବା ଆମର ଖୋର୍ଦ୍ଧା କୋଉଟା ଖୋର୍ଦ୍ଧା ଆମର ଆମର ହଁ ସେଠିକି ଯିବା ଅଁ ତା'ପରେ ଆସିକି ଇଏ ବୁଲାବୁଲି କରିକି ଆସିବା ଆଉ ଆଉ ସବୁ ଘରେ ସବୁ କ'ଣ ହଁ ହଁ ବାପା କୁଆଡ଼େ ଯାଇଛନ୍ତି ହଁ ଆଉ ପୁଅ ମାନୁଛି ନା ମାନୁନି ତୋ କଥା

ହୁଁ ହୁଁ ହଉ ହଉ ସିଆଡ଼ୁ ଆଇଲା ବେଳକୁ ଭୁବନେଶ୍ଵରରୁ କିଣିକି ଆଣିକି ଆସିବା ଆଉ ହଉ ରଖି ଦେଉଛି